ସ୍ଥାନୀୟ ସ୍କୁଲ୍ମାନ୍କେ ଯେତେ ବିଲ୍ ଇସ୍କୁଲ୍ମାନେ ଅଛେ ପ୍ରତ୍ୟେକ୍ ଡ଼ିଷ୍ଟ୍ରିକ୍ଟମାନଙ୍କୁ ସବୁ ଇସ୍କୁଲ୍ମାନଙ୍କୁ ତା'ର୍ ମାନେ ଯୋଗ୍ୟତା ଅନୁସାରେ ଆଡ଼ମିସନ୍ ହେଉଛି ଛୁଆମାନକର୍ ତ ଗୁଟେ ଛୁଆ ଯଦି ଆଡ଼ମିସନ୍ କରିଯିବା ତ ସେତାର୍ ଯୋଗ୍ୟତା ଛଅ ବରଷ୍ ହେବାର୍ କଥା ଆଉ ଆଡ଼ମିସନ୍ ଟାଇମ୍ରେ ନାମ ଲେଖା ଟାଇମ୍ରେ ଛୁଆର୍ ତା'ର୍ ମାନେ ମାଆ ବାପାର ଆଧାରକାର୍ଡ଼୍ ଆଉ ଛୁଆର ଭିଲ୍ ଆଧାରକାର୍ଡ଼୍ ଆଉ ଛୁଆର ଅଙ୍ଗନବାଡ଼ିରେ ପଢ଼ୁଥିବା ଡ଼କ୍ୟୁମେଣ୍ଟ୍ ଯେନ୍ଟା କି ତା'ର୍ କାଗଜପତର୍ ଦେବାକୁ ପଡ଼ିଥାଏ ଇସ୍କୁଲ୍ମାନ୍କରେ ଆଉ ବାର୍ଥ୍ ସାର୍ଟିଫିକେଟ୍ ତାହାକେ କୁହାଯାଉଛେ ଆଉ ସେଟା କେନ୍ସି ଭିଲ୍ ଗର୍ମେଣ୍ଟ୍ ହସ୍ପିଟାଲ୍ମାନଙ୍କୁ ମିଲିଥାଏ ତ ସେଟା ଜରୁରୀ ଏ ନାମଲେଖା ଟାଇମ୍ରେ ତ ଗର୍ମେଣ୍ଟ୍କୁ କିଛି ଫିସ୍ ତାର୍ ମାନେ ଦେବାକୁ ପଡ଼ୁନାହିଁ ବର୍ତ୍ତମାନ୍ କିନ୍ତୁ ଆଗ ଟାଇମ୍ରେ ଫିସ୍ ଦେବାକୁ ପଡ଼ୁଥିଲା ବର୍ତ୍ତମାନ୍ କିଛି ପିସ୍ ଦେବାକୁ ପଡ଼ୁନାଇଁ ସ୍କୁଲ୍ମାନଙ୍କରେ ଆଡ଼ମିସନ୍ କଲା ଟାଇମ୍ରେ ଯେଉଁ ଶିକ୍ଷକ ୟା ଶିକ୍ଷୟତ୍ରୀମାନେ ଅଛନ୍ ସେମାନେ ତାକର୍ ପରିବାର୍ ପ୍ରତି କିଛି ବିଶେଷ କଥାବାର୍ତ୍ତା କରିଥାନ୍ତି ଛୁଆର ପଢ଼ାଲିଖାକୁ ନେଇକିରି କେଉଁଠାରେ ରୁହେ କିପରି ଭାବରେ ଇସ୍କୁଲ୍କୁ ଆସେ କେତେ ଦୂର ହଏ ଆଉ ଏଇ ହିସାବ୍ରେ ତା'ର୍ ମାନେ କିଛି ପ୍ରଶ୍ନ କରାଯାଇଥାଏ ସେମାନଙ୍କୁ ଆଉ ସେମାନଙ୍କର୍ ଡ଼୍କ୍ୟୁମେଣ୍ଟ୍କୁ ତା'ର୍ ମାନେ ନିଆଯାଇଥାଏ କିଛି ଭୁଲ୍ ୟା ଭଲ୍ ଥିଲେ ତାହାକୁ ସୁଧାର ସୁଧାର କରି ଦିଆଯାଇଥାଏ ଯଦି ଡ଼୍କ୍ୟୁମେଣ୍ଟ୍ ନଥିବ ତ ଇସ୍କୁଲ୍ମାନଙ୍କରେ ସେମାନଙ୍କୁ ନାମ ଲେଖା ହୁଏନାହିଁ ତ ସେଇ ଡ଼କ୍ୟୁମେଣ୍ଟ୍ ଜରୁରୀ ଏ ଦିଆଯିବା ସେ ସ୍କୁଲ୍ମାନଙ୍କୁ ଆଉ ପ୍ରଥମ ନାମ ଲେଖାଟାରେ ଯେନ୍ ଡ଼େଟ୍ ଅଫ୍ ବାର୍ଥ୍ ଟା ଥିସି ସେଟା ବହୁତ୍ ଜରୁରୀ ଏ କାହିଁକି ପଛରେ ତା'ର୍ ମାନେ ଡ଼େଟ୍ ଅଫ୍ ବାର୍ଥ୍ ଯେନ୍ ଦିଆଯାଇଥିସି ସେଟା କେନ୍ସି ବିଲ୍ ସରକାରୀ କାର୍ଯ୍ୟାଲୟରେ କାମ କରିବା ପାଇଁ ୟା କେନ୍ସି ବିଲ୍ ସରକାର୍ରୁ ମିଲୁଥିବା ଯୋଜନାରୁ ପାଇବା ପାଇଁ ଡ଼େଟ୍ ଅଫ୍ ବାର୍ଥଟା ବହୁତ ନିତାନ୍ତ ଆବଶ୍ୟକ ହୋଇଥାଏ ତ ସେଥିପାଇଁ ଯେତେ ଓ ସ୍ଥାନୀୟ ଇସ୍କୁଲ୍ମାନଙ୍କରେ ନାମଲେଖା ଟାଇମ୍ରେ ଯେତେ ବିଲ୍ ଯୋଗ୍ୟତା ଅଛେ ସବୁ କାଗଜପତ୍ର ଦେବା ଜରୁରୀ ଏ